ଆମ ଗାଁରେ ଗୋଟିଏ ହ୍ୟାଣ୍ଡପମ୍ପ ଅଛି ଆମେ ସମସ୍ତଏ ଗାଁ ସାରା ଲୋକ ସେଇଠି ସବୁ ଚଳ ପ୍ରଚଳ ସେଇଠି ଗାଧୁଆ ପାଧୁଆ ଠାରୁ ଆରମ୍ଭ କରି ଖାଇବା ପାଣି ପିଇବା ପାଣି ସମସ୍ତେ ସେହି ହ୍ୟାଣ୍ଡପମ୍ପ ଉପରେ ସମସ୍ତେ ନିର୍ଭର ସମସ୍ତେ ସେଇଠି ଚଳୁ ହ୍ୟାଣ୍ଡପମ୍ପଟି ସେଇଟା ହେଉଛି ହଣ୍ଡେଲରେ ତାକୁ ତଳ ଉପର କଲେ ପାଣି ବାହାରେ ପାଣି ବାହାରେ ତାକୁ ସମସ୍ତେ ସେଇଠି ପାଣି ବ୍ୟବହାର କରନ୍ତି ମୁଁ ବି ସେଇଠୁ ଯାଇଛି ଗୋଟିଏ ଥର ପାଣି ଆଣିବାକୁ ଲାଇନରେ ସମସ୍ତେ ଛିଡ଼ା ହୋଇକି ପାଣି ସମସ୍ତେ ନିଅନ୍ତି ଜଣଙ୍କ ପରେ ଜଣେ ସମସ୍ତେ ଲାଇନରେ ପାଣି ନିଅନ୍ତି ସମସ୍ତେ ସେହି ଘର ଚଳଣିରେ ସବୁ ଲଗାନ୍ତି ଖରାଦିନ ହେଲେ ପାଣିରେ ଟିକିଏ ବହୁତ ଅସୁବିଧା ହୁଏ କାହିଁକି ନାଁ ଜଳସ୍ତର ସିଆଡ଼େ ଶୁଖିଗଲା ବେଳକୁ ପାଣି ଇଆଡ଼େ କମ ଦିଏ ତା'ପରେ ପାଣି ବି ଡେରିରେ ବାହାରେ ଅଳ୍ପ ଅଳ୍ପ ବାହାରେ ଲୋକ ଟିକିଏ ସେଥିପାଇଁ ଟିକିଏ ବହୁତ ଅସୁବିଧା ଭୋଗ କରନ୍ତି ବେଳେବେଳେ ଖରାପ ବି ହୋଇଗଲେ ବହୁତ ସମୟ ମାରିଲେ ବି ଜାମ ବି ହୋଇଯାଏ ତାକୁ ଇଏ କରିକି କେମିତି କ'ଣ କରିକି ପାଣି ଅଳ୍ପ ଅଳ୍ପ ବାହାରେ ଏମିତି ସବୁ ସେଇଟା ଖରା ଦିନରେ ଟିକିଏ ଅସୁବିଧା ହୁଏ ଆଉ କିଛି ନାହିଁ ଆଉ